ଓଡ଼ିଶାର ପ୍ରଚଳିତ ଭାଷା ହେଉଅଛି ଓଡ଼ିଆ ଓଡ଼ିଆ ଭାଷା କହିବା ଦ୍ୱାରା ଗାଁ ଗହଳିର ଲୋକମାନେ ଅଶିକ୍ଷିତ ଲୋକମାନେ ଏହାକୁ ଓଡ଼ିଆ ଭାଷାକୁ ବୁଝିଥାନ୍ତି ହିନ୍ଦୀ ଇଂଲିଶ ବଙ୍ଗାଳି ତେଲୁଗୁ ଏହି ଭାଷାକୁ ସେ ବୁଝି ପାରି ନଥାନ୍ତି ତେଣୁ ଗଣମାଧ୍ୟମ ଏବଂ ଶିକ୍ଷା ବ୍ୟବସ୍ଥାରେ ଓଡ଼ିଆ ଭାଷା ପ୍ରଚଳନ ହେବା ନିତ୍ୟାନ୍ତ ଆବଶ୍ୟକୀୟ